ହ୍ୟାଲୋ ହଁ କୁହ ମୁଁ ମ୍ୟାନେଜର୍ ଏସ୍ ବି ଆଇ ଜଟଣୀ ନମସ୍କାର ନମସ୍କାର ହଁ କୁହ ହଁ ହଁ ତୁମେ ଲୋନ୍ ବ୍ୟବସ୍ଥା ଅଛି ବିଭିନ୍ନପ୍ରକାର ଲୋନ୍ ତୁମେ ଚାହିଁଲେ ଲୋନ୍ ଲୋନ୍ ନେଇପାରିବ କାରଣ ତୁମର ସୁନାମ ଅଛି ବ୍ୟାଙ୍କ୍ରେ ଜଣେ ଭଲ ଗ୍ରାହକ ତେଣୁ ତୁମକୁ ବିଭିନ୍ନପ୍ରକାର ଲୋନ୍ ବ୍ୟବସ୍ଥା ଅଛି ତୁମେ ଚାହିଁଲେ ଗାଡି ଲୋନ୍ ନେଇପାରିବ ତୁମେ ଚାହିଁଲେ ହାଉସ୍ ଲୋନ୍ ନେଇପାରିବ ତୁମେ ଚାହିଁଲେ ବ୍ୟବସାୟ ପାଇଁ ମଧ୍ୟ ନେଇପାରିବ ଏବଂ ଚାହିଁଲେ ନିଜ ପାଇଁ ମଧ୍ୟ ଲୋନ୍ ନେଇପାରିବ

ହଁ ପର୍ଶନାଲ୍ ଲୋନ୍ ନେଇପାରିବ ବ୍ୟକ୍ତିଗତ ଲୋନ୍ ପାଇଁ କିନ୍ତୁ ବ୍ୟକ୍ତିଗତ ଲୋନ୍ ନେଲେ ତୁମେ ନିଜର ତିନି ଚାରି ଲକ୍ଷ ଭିତରେ ଆମେ ଦେବୁ

ଗାଡି କେଉଁ ଗାଡି ସ୍କୁଟି ନେବ ନା କାର୍ ନେବ କାର୍ ନେଲେ ତୁମକୁ ଆଠ ଦଶ ଲକ୍ଷ ଟଙ୍କା ଦରକାର ଠିକ୍ ଅଛି ଆମେ ତୁମକୁ ଗୋଟେ କାର୍ ଲୋନ୍ ଦେବୁ ଆଉ କ'ଣ ହଁ ଠିକ୍ ଅଛି ତୁମ ପାଖେ ଯେହେତୁ ତିନି ଚାରି ଲକ୍ଷ ଅଛି ପାଞ୍ଚରୁ ସାତ ଲକ୍ଷ ଆମେ ତୁମକୁ ଲୋନ୍ ଦେଇପାରିବୁ କାରଣ ତୁମେ ତୁମର କାପାବିଲିଟି କଥା ଆମେ ଜାଣିଛୁ ତୁମେ ସୁଝିପାରିବ ଜଣେ ଭଲ ଗ୍ରାହକ ତୁମର ରିପୁଟେସନ୍ ଅଛି ଆମେ ତୁମକୁ ପାଞ୍ଚ ସାତ ଲକ୍ଷ ଟଙ୍କା ଲୋନ୍ ଦେଇପାରିବୁ ଏ ସୁଧ ତୁମକୁ ଟିକିଏ ସାତରୁ ଆଠ ପର୍ସେଣ୍ଟ୍ ସୁଧ ଲାଗିବ ଆଉ

ହଁ ତୁମେ ଇ ଏମ୍ ଆଇ ଆମେ ମନ୍ଥ୍ଲି କରିଦେବା ତୁମେ ଯେଉଁ ଦଶ ଲକ୍ଷରୁ କହୁଛ ଦୁଇ ତିନି ଲକ୍ଷ ଅଛି ପାଞ୍ଚ ଲକ୍ଷ କି ଛଅ ଲକ୍ଷ ନେବ ଆମେ ତାକୁ କରିଦେବା କେତେ ହେଲେ ତୁମକୁ ସୁବିଧା ହେବ ସାତ ବର୍ଷ କରିବା ନା ଦଶ ବର୍ଷ କରିବା ଠିକ୍ ଅଛି ଆଠ ବର୍ଷ ହେଲେ ବାର ଅଷ୍ଟା ଛୟାନବେ ଛୟାନବେଟା କିସ୍ତି କରିଦେବା ଆଉ କ'ଣ

ରୁହ ମୁଁ ଟିକିଏ ଗୋଟେ ମିନିଟ୍ରେ ହିସାବ କରିଦେଉଛି ତୁମର ସାତ ଲକ୍ଷ ନେଲେ ତୁମକୁ ସାତ ପର୍ସେଣ୍ଟ୍ ସୁଧ ହେବ ମାସକୁ ହଁ ସାତ ହଜାର ପଡ଼ିବ ସାତ ହଜାର ପାଞ୍ଚଶହ

ହଁ ହଁ ତୁମେ ଆସିଲା ବେଳେ ତୁମର ଆଧାର କାର୍ଡ୍ ଆଣିବ ଆଉ ତୁମର ଫୋଟୋ ଦୁଇଟା ଆଣିବ ଆଉ ତୁମର ସେ ଜାଗାର ପଟା କପିଟା ନେଇଆସିବ ଆଣିଲା ପରେ ଏବେ ତମ ବହିଟା ଆଣିବ ଆଣିଲା ପରେ ଆମେ ତୁମକୁ ଲୋନ୍ ବ୍ୟବସ୍ଥା କରିଦେବୁ ଆଉ ତୁମେ ମାସିକ ଦେବ ଆଉ ତୁମକୁ ବି ବାଧିବନି ଆଉ ବ୍ୟାଙ୍କ୍ ମଧ୍ୟ ମୂଳ ସୁଧ ନବ ଆଉ କ'ଣ ହଁ ତୁମେ ଆସିବା ପୂର୍ବରୁ ମୋତେ ଟିକିଏ କଲ୍ ବ୍ୟାକ୍ କରିଦେବ ଫୋନ୍ରେ ଜଣାଇ ଦେବ ଆସିବ ବୋଲି କେତେବେଳେ ଆସିବ ମୁଁ ସେହି ଅନୁଯାୟୀ ଆଲର୍ଟ୍ ରହିବି ରହିଲି